ହଁ ଏଇଠୁ ଆମେ ଗଜପତି ଜିଲ୍ଲାରୁ କହୁଛୁ ଆମେ ହଁ ଶୁଣନ୍ତୁ ସାର୍ ଆମର ଏଇଠି ଗୋଟେ ସାଧାରଣ ଗୋଟେ ମେଳା ହେଉଛି ମେଳାରେ ଟିକେ ବିରିୟାନି ଫିରିୟାନି ସବୁ ବନା ହବ ବନେଇକିରିି କରାହବ ଆପଣଙ୍କୁ ଟିକେ ସହଯୋଗ କରିବେ ଆଉ ଆ ଆଉ ପତ୍ର ପତ୍ରିକା ଟିକେ ଛପେଇକି ସହଯୋଗ କର ସହଯୋଗ କରିକି ଇଏ କରିବେ ଆଉ

ଯାହା ଖର୍ ହଁ ଯାହା ଖର୍ଚ୍ଚ ହବ ଆମେ ଦେବୁ ହଁ ହଁ ଟିକେ ବଡ଼ ଧରଣର ବଡ଼ ବଡ଼ ଧରଣର ଟିକେ କରିବେ

ହଁ ଲୋକଙ୍କୁ ଯେମିତି ପସନ୍ଦ ଲାଗିବ ସେହିଭଳି ଇଏ କରିବେ ହଁଉ ହଁ ହଁ କରିବେ ହଁ ବା କରିକରି ତାର ସବୁ ନାଁ ଯେମିତି ଗୋଟେ ଉଠିବ ଆମ ଜିଲ୍ଲାର ଆମ ନାଁ ସେହିଭଳି ଗୋଟେ ଉନ୍ନତି ସାରଣ କର କରିବେ ଆଉ ବଡ଼ସାବ ହଁ ହଁ ଆପଣ ବି ଆସିବେ ହଁ ନିଶ୍ଚିତ ଭାବରେ ଆସିବେ ହଁ ହଁ ହଁ ହଁ ଆସିବେ ଆସିବେ ଭୁଲିବେନି ବାଧ୍ୟ ହେଇକି ଆସିବେ ହଁ ବାଧ୍ୟ ହେଇକି ଆସିବେ ଆସିଲେ ସେଇ ଇଏଟା ଟିକେ ବଡ଼ ଧରଣର କରିବ ନାଁ ଟା କେମିତି ରହିବ ଟିକିଏ ଲୋକ ପ୍ରଶଂସା କରିବେ ସେଆ କରିବା ଆଉ